ଆଜ୍ଞା ସନ୍ତାନ ଶିଖିବାରେ ଆମେ ବହୁତ ଲୋକଙ୍କ ସାହାଯ୍ୟ କରିଛନ୍ତି କାହିଁକିନା ମୁଁ ଯଦି ବୁଢ଼ୀ ପରିସ୍ଥିତିରେ ମୋ ପଛରେ ଅନୁଭବ କରିଛନ୍ତି ନିଶ୍ଚିନ୍ତ ମୁଁ ଥରେ ପହଁରା ଯେତେବେଳେ ଫାଷ୍ଟ ଫାଷ୍ଟ ଛୋଟଛୁଆ ଥିଲିନା ପହଁରା ଶିଖିନଥିଲି ଯେତେବେଳେ ମୁଁ ଗାଧେଇ ଯିବା ସମୟରେ ମୋର ଗୋଡ଼ ଖସିଯାଇଥିଲା ସେତେବେଳେ ମୁଁ ଯେତେବେଳେ ପଡ଼ିଆରେ ଗାଧେଇ ଯାଇଥିଲି ସେତେବେଳେ ମୋ ଗୋଡ଼ ଖସି ଅଚାନକ ମୋ ଗୋଡ଼ ଖସିଗଲା ମୁଁ ବୁଡ଼ି ଯାଇଥିଲି କିନ୍ତୁ ମୁଁ କ'ଣ କରିବି ମୁଁ ତ ପହଁରା ଶିଖିନାହିଁ କିଛିନା ବୁଡ଼ିଯାଇଛି କ'ଣ କରିବି ବହୁତ ମୋତେ ଭାରି କଷ୍ଟ ଲାଗିଲା ବହୁତ କହିଲି କେମିତି ବାହାରିବି କେମିତି ବାହାରିବି କିନ୍ତୁ ତଥାପି ବି ମୁଁ ବାହାରିପାରିନଥିଲି କିନ୍ତୁ ମୁଁ ବି ଜାଣିନାହିଁ କି ମୋତେ କିଏ ବଞ୍ଚାଇବ କି କ'ଣ କରିବ ମୁଁ ତ ଭାବିଲି ସେଇଠି ସାଙ୍ଗେ ସାଙ୍ଗେ ସେଇଠି ମୁଁ ମରିଯିବି କିନ୍ତୁ ଠାକୁରଙ୍କୁ ଗୋଟେ ଠାକୁର ବହୁତ ଦୟାଳୁ ଯେ କି ଗୋଟେ ଲୋକକୁ ପଠାଇଲେ ଯେକି ଯେଉଁ ଲୋକଟା ପରିଶ୍ରମ କରିଚି କରିଥିଲା ଏବଂ ପହଁରା ବି ଶିଖିଥିଲା ଆଉ ମୋତେ ସେଇଠି ସେ ନିଜେ ଜୀବନକୁ ପାଣି ଛଡ଼େଇ ଗଡ଼ିଆକୁ ଡେଇଁ ପଡ଼ିଥିଲା ଆଉ ଡେଇଁକିନା ସେ ମୋତେ ଉଦ୍ଧାର କରିଥିଲା ଆଉ ମୁଁ ସେଇର ଅନୁଭୂତି କ'ଣ କହିବି ଆଉ ଆପଣ ସେ କଠିନ ପରିଶ୍ରମର ନିଶ୍ଚିତ ମୁଁ ସାହାଯ୍ୟ କରିଛି କାହିଁକିନା ଯେତେବେଳେ ତା ଉପରେ ମୁଁ ବଡ଼ ହେଇଗଲି ପହଁରା ଶିଖିଲି ସେମିତି ମୋର ଯେମିତି ପରିସ୍ଥିତି ଥିଲା ଆଉ ଗୋଟେ ଝିଅର ବି ସେମିତି ପରିସ୍ଥିତି ସେଇଭଳିଆ କଠିନ ପରିଶ୍ରମ ହେଲା ଯେକି ସେ ନଶିଖିଥିବାରୁ ସେ ବି ତା ବି ଗୋଡ଼ ଖସିଗଲା ସିଏ ଯେତେବେଳେ ପଡ଼ିଗଲାନା ନଈରେ ମୁଁ ସେତେବେଳକୁ ଶିଖିଯାଇଥିଲି ଯେକି ମୁଁ ଗାଧେଇଲା ଟାଇମ୍ରେ ଦେଖିଲି ଯେ ଝିଅଟା ବୁଡ଼ିଯାଉଛି କ'ଣ କରିବି ମୋ ଜୀବନକୁ ସେମିତି ପାଣି ଛଡ଼ାଇ ମୁଁ ସେ ଗଡ଼ିଆକୁ ଡେଇଁପଡ଼ିଲି ଆଉ ଡେଇଁପଡ଼ିବା ପରେ ସେ ଝିଅଟାକୁ ମୁଁ ଉଠେଇକି ଆଣି କୂଳକୁ ତାକୁ ଚେତା କରେଇ ସାଙ୍ଗେ ସାଙ୍ଗେ ମେଡ଼ିକାଲ୍ ବି ନେଇଗଲି ଆଉ ଯା ଯେତେବେଳେ ମେଡ଼ିକାଲ୍ ନେବା ଭିତରେ ସେ ଗାଡ଼ିରେ ବସିଲା ନାଁ ତା ପେଟକୁ ମୁଁ କଷିକି ଚାପିଲି ଯେକି ଯେତିକି ପାଣିପିଇ ଦେଇଥିଲା ସବୁ ବାନ୍ତି କଲା ବାନ୍ତି କରିବା ଦ୍ୱାରା ତା'ପରେ ଟିକେ ଭଲ ଲାଗିଲା ମେଡ଼ିକାଲ୍ ନେଲୁ ମେଡ଼ିକାଲ୍ ନେଲୁ ଔଷଧ ଦେଲି ଔଷଧ ଦେଇକି ସୁସ୍ଥ ଅଛନ୍ତି କହିକି ଆମେ ତା'ପରେ ଘରକୁ ତାକୁ ଆଣିଲୁ